ଓଡ଼ିଆ ଭାଷା ହେଉଛି ଆମ ଓଡ଼ିଶାର ଗର୍ବ ଓ ଗୌରବ ଏହି ଭାଷା ଦ୍ୱାରା ଆମେ ଆମ ପରମ୍ପରା ସଂସ୍କୃତିକୁ ଅନ୍ୟ ଆଗରେ ପରିପ୍ରକାଶ କରି ଚାଲିଛୁ ଏବଂ ଆଗେଇ ଚାଲିଛୁ ଶ୍ଳୋକରେ ଅଛି ମାତୃଭୂମି ମାତୃଭାଷାର ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ଯଦି ଆମେ ଆମ ମାତୃ ଭାଷାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିବା ସମସ୍ତେ ଯଦି ଶିଖି ପାରିବେ ତା'ହେଲେ ଆମର ଓଡ଼ିଶାରେ କେହି ବି ଅଜ୍ଞାନ ରହିବେ ନାହିଁ ଏହି ଭାଷା ଦ୍ୱାରା ଆମେ ଆମର ପରିଚୟ ସମସ୍ତଙ୍କ ଆଗରେ ପ୍ରଦାନ କରି ପାରିବୁ ତେଣୁକରି ଆମେ ଆମ ମାତୃଭାଷାକୁ ମାତୃଭାଷାର ଉନ୍ନତି ପାଇଁ ବହୁତ କିଛି କରିବାକୁ ପଡ଼ିବ